ମୁଁ ଦକ୍ଷିଣ ଭାରତରୁ ମତେ ଭାତ ଡାଲି ଭଜା ପଖାଳ ଭାତ ଦହି ଚୁରା ଲୁଣ ଲଙ୍କା ଶାଗ ଭଜା ଆଉ ଏ ଯାକ ଖାଇବାକୁ ଭଲ ଲାଗେ ବ ଆଉ ଆମେ ଏ ଯାକ ପସନ୍ଦ ବି କରୁ ଆମର ଏଇଠି ନା କିଏ ବି ଇଏ ଖାଇବାକୁ ଭଲ ପାଆନ୍ତିନିି ଦହି ପଖାଳ ତ ବହୁତ ଭଲ ଲାଗେ ଦହି ପଖାଳ ପଖାଳରେ ଦହି ଟିକେ ପକାଇକି ଏ ସେଥିରେ ଭ୍ରୂଷଙ୍ଗ ପତ୍ର ଫୁଟଣ ଦେଇକି ସୋରିଷ ସବୁ ଭ୍ରୂଷଙ୍ଗ ପତ୍ର ଫୁଟଣ ଦେଇକରି ସେଇଟା ପଖାଳ କରିକରି ଖାଇବ ତ ବହୁତ ବହୁତ ପସନ୍ଦ ଲାଗେ ସେ ଜାକ ତାପରେ ବଢ଼ି ଭଜା ପାମ୍ପଡ଼ ପୋଟଳ ଖୁରୁମା ପୋଟଲ ଖୁରୁମା ଘାଣ୍ଟ ତରକାରୀ ଖଟା ଆମ୍ବ ଖଟା ଆଁ ପୋଟଳ ଭଜା ଭେଣ୍ଡି ଭଜା ବହୁତ ଆଇଟମ୍ ଅଛି ଖାଇବାକୁ ତ ସବୁଠୁ ବେଷ୍ଟ ସାଧା ହିଁ ଭଲ ଲାଗେ ପଖାଳ ହିଁ ସବୁଠୁ ବେଷ୍ଟ ହେଉଛି ପଖାଳ ଭାତ ଡାଲି ଭାତ ଭଜା ଲୁଣ ଲଙ୍କା ଏ ଯାକ ଭଲ ଲାଗେ କିନ୍ତୁ ସବୁଠୁ ବେଶୀ ହେଉଛି ଦହି ପଖାଳଟା ଖାଇବାକୁ ବହୁତ ପସନ୍ଦ କରନ୍ତି ଆମର ଏଠି ସମସ୍ତେ ଦହି ପଖାଳ ବଢ଼ିଚୁରା ଶାଗଭଜା ଆଉ ଘାଣ୍ଟ ତରକାରୀ ସବୁଠୁ ହେଉଛି ଭଲ ଆଉ ଆମ୍ବୁଲ ରାଇତା ଏ ଜାଗା ବହୁତ ଭଲ ପାଆନ୍ତି ଖାଇବାକୁ ମୁଁ ବହୁତ ଭଲ ଲାଗେ